ଆମ ସ୍କୁଲ୍ରେ ବହୁତ ପ୍ରକାର ଖେଳ ହୁଏ ଯେମିତିକି ହାଇ ଜମ୍ପ ଲଙ୍ଗ୍ ଜମ୍ପ ଦୌଡ଼ା ଦୌଡ଼ି ଖେଳ ଇତ୍ୟାଦି ଇତ୍ୟାଦି ଆଉ ଏସବୁ ଖେଳ ଖେଳିଲେ ଆମ ହାତଗୋଡ଼ ଭଲ ରହେ ଦେହ ବି ସୁସ୍ଥ ଥାଏ ଆଉ ମାଇଣ୍ଡ ବି ଫ୍ରେଶ ଥାଏ ହେଲେ ବି ଆମ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଏସବୁ ଖେଳ ଖେଳନ୍ତି ଆଉ ସମସ୍ତେ କେଉଁ କୁହନ୍ତି ଏସବୁ ଖେଳ ଖେଳିଲେ ଆମ ଦେହ ଭଲ ଥାଏ ପ୍ରାଇଜ୍ ବି ପାଇଥାଏ ଏସବୁ ଖେଳରେ ଫାଷ୍ଟ ସେକେଣ୍ଡ ଥାର୍ଡ଼ ହେଲେ ବି ପ୍ରାଇଜ୍ ପାଉଥାଏ ଆଉ ଏସବୁ ଖେଳ ଖେଳିଲେ ବି ଆମ ସମସ୍ତଙ୍କର ଦେହ ବଳ ଥାଏ ସାନ ସାନ ପିଲାମାନେ ବି ଖେଳନ୍ତି ଯେମିତିକି ହାଇ ଜମ୍ପ ଲଙ୍ଗ୍ ଜମ୍ପ ହାଇ ଜମ୍ପ ଲଙ୍ଗ୍ ଜମ୍ପ ଖେଳୁଥାଏ ଆଉ ଆମ ସାର୍ ମ୍ୟାଡ଼ମ୍ ବି ଏ ଖେଳ ଟାଇମ୍ରେ ଆସନ୍ତି ଆସି କରି ସବୁକିଛି ଦେଖାନ୍ତି ଏମିତି ଏମିତି ଖେଳିବା ହାଇ ଜମ୍ପ କେମିତି ଖେଳିବା ଲଙ୍ଗ୍ ଜମ୍ପ କେମିତି ଖେଳିବା ରନିଙ୍ଗ୍ ରନିଙ୍ଗ୍ କେମିତି କରିବା ତା'ପରେ ଆମ ସ୍କୁଲ୍ରେ ମଝି ମଝିରେ ମଝି ମଝିରେ ରନିଙ୍ଗ୍ର ଏ ରନିଙ୍ଗ୍ ହେଉଛିି ଫାଷ୍ଟ ସେକେଣ୍ଡ ଥାର୍ଡ଼ ହେଲେ ପ୍ରାଇଜ୍ ଦଉଛି ଆଉ ଆମ ସ୍କୁଲ୍ରେ ବହୁତ କିଛି ଅଛି ଯେମିତିକି ବ୍ୟାଡ଼ମିଣ୍ଟନ୍ ଆଉ ଇତ୍ୟାଦି ଇତ୍ୟାଦି କେତେ କିଛି ଅଛି କ୍ରିକେଟ୍ ଖେଳ ହେଉଛି ସ୍କୁଲ୍ରେ ହକି ବି ଖେଳ ହୁଏ ଆଉ ଆମ ସାର୍ ମ୍ୟାଡ଼ାମ୍ ସମସ୍ତେ କହି ଦିଅନ୍ତି ଯେ ଏମିତି ଏମିତି ଖେଳିବା ଏମିତି ଏମିତି ଖେଳିଲେ ଆମ ସମସ୍ତଙ୍କର ଦେହ ଭଲ ଥାଏ ଆଉ ହାତ ଗୋଡ଼ ବି ଭଲ ଥାଏ ଆଉ ଯେତେ ଖେଳିବା ସେତେ ଆମ ଦେହ ପାଇଁ ଭଳ ଯେତେ ଖେଳିଲେ ଆମ ଦେହ ଷ୍ଟ୍ରଙ୍ଗ୍ ରହେ କିଛି ହୁଏ ନାହିଁ ସବୁକିଛି ଖେଳ ହୁଏ ଆମ ସ୍କୁଲ୍ରେ